ନମସ୍କାର ମୁଁ ନାରାୟଣୀ ଦାସ କହୁଛି ସଂସାରୁ ଆପଣ ମୁଁ ମଙ୍ଗଳା ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି ଆଚ୍ଛା ଠିକ୍ ଅଛି ଯେ ଖାଦ୍ୟ ପାଇଁ ମୁଁ ଅର୍ଡ଼ର୍ ଦଶଟା ବେଳେ ପହଞ୍ଚେଇବା ପାଇଁ କହିଥିଲି କିନ୍ତୁ ବର୍ତ୍ତମାନ ସୁଦ୍ଧା ଖାଦ୍ୟ ଆସିଲାଣି ଚାରିଟା ବେଳେ ଯାଇ ଖାଦ୍ୟ ଆସିଲା ତ ଏଥିପାଇଁ ଦାୟୀ କିଏ ରହିବ ଆମେ ଖାଇବା କ'ଣ ନା ଆମେ ଅର୍ଡ଼ର୍ କରିବାର ମାନେ କ'ଣ ରହିଲା ଆପଣ ଯଦି ଠିକ୍ ଟାଇମ୍ରେ ଖାଦ୍ୟ ପାଇଁ ନ ପହଞ୍ଚେଇବେ ଅର୍ଡ଼ର୍ ନ ସପ୍ଲାଏ କରିବେ ତାହେଲେ ଆମେ ମଗେଇବୁ କ'ଣ ପାଇଁ ତେଣୁ ଆପଣ ୟା'ର ସଂଶୋଧନ କରନ୍ତୁ ନହେଲେ ବହୁତ ଅସୁବିଧା ଭବିଷ୍ୟତରେ ହେବ